କିଛି ଦିନ ତଳେ ମୋ ପାଖକୁ ଗୋଟିଏ କଲ୍ ଆସିଥିଲା କହୁଥିଲେ କି ଆପଣଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ଦିଆଯିବ ଗୋଟିଏ ଜବ୍ ଜବ୍ର ଅଫର୍ ଆସିଥିଲା କିନ୍ତୁ ସେଠୁ ମୋର କିଛିଟା ଡାଉଟ୍ ହେଲା ତାପରେ ମୁଁ ସେଇ କମ୍ପାନୀ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲି ଦାଦାଙ୍କ ଘର ଥିଲା ସମ୍ବଲପୁର କଲ୍ଟି ଆସିଥିଲା ସମ୍ବଲପୁରରୁ ସୋ ତାପରେ ମୁଁ ଦାଦାଙ୍କ ପାଖକୁ କଲ୍ କଲି ମୋର ଯେହେତୁ ଡାଉଟ୍ ଟିକେ ହେଲା ପଚାରିଲି ସେଇ କମ୍ପାନୀ ନାଆ ନେଇକି ଦାଦାକୁ ପଚାରିଲି ଏଇଭଳି କୌଣସି କମ୍ପାନୀ ଅଛି କି ହେଟୁ ଦାଦା ଦାଦା ତା'ର ସନ୍ଧାନ କଲେ ସନ୍ଧାନ କଲେ କିରି ସେଇ ଭଳି କିଛି କମ୍ପାନୀ ନାହିଁ ସେଟା ଗୋଟେ ଫ୍ରଡ଼୍ କମ୍ପାନୀ ତା ପରେ ମୁଁ କିଛି ଜଣଙ୍କ ପାଖରୁ ପରାମର୍ଶ ନେଲି ଏହି ବିଷୟରେ ସିଏ ବି ସେଇ ଠକାମୀର ଶିକାର ହୋଇଛନ୍ତି ଆଉ ତାପରେ କହିବାକୁ ଗଲେ ବ୍ୟାଙ୍କ୍ ଠକେଇରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କ୍ ଠକେଇରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କ୍ ରୁ କିଛି କିଛି କିଛି ବେଳେ ସ୍ପାମ୍ କଲ୍ ଗୁଡ଼ାକ ଯାଇଥାଏ ନା ଜବ୍ ଅଫର୍ କରିବା ପାଇଁ ଏହି ସବୁ ପାଇଁ ସ୍ପାମ୍ କଲ୍ ଯାଇଥାଏ ସେଥିରୁ ଆମେ ରକ୍ଷା ପାଇବା ପାଇଁ ଆମେ ପାଖରେ ଥିବା ବ୍ୟାଙ୍କ୍ କୁ ବ୍ୟାଙ୍କ୍ ରୁ ଆମେ କିଛିଟା ପରମର୍ଶ ନେଇପାରିବା କିମ୍ବା ଆମେ ନିଜେ ସେଇ ବ୍ୟାଙ୍କ୍ କୁ ଯିବା ଯାଇକି ସେଇ ବିଷୟରେ କିଛିଟା ଆମେ ତାକୁ ପ୍ରଶ୍ନ ବି ପଚାରି ପାରିବା ଏହି ସବୁ ଜିନିଷ ଆମେ କରିପାରିବା